ଆଜିକାଲି ପ୍ରାୟ ସମସ୍ତେ ସନ୍ତରଣ ପ୍ରତି ରୁଚି ରଖିଛନ୍ତି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁଇମିଂ ପ୍ରତି ଧ୍ୟାନ ଦଉଛନ୍ତି ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାରର କୌଶଳ ଆପଣଉଛନ୍ତି କିଏ ପ୍ରାକୃତିକ ଭାବେ ଗଲେ ନଦୀ ନାଳ ପୋଖରୀରେ ସୁଇମିଂ କରୁଛନ୍ତି ସେଥିରେ ସୁଇମିଂ କରିବା ଖୁବ୍ ବିପଦପୂର୍ଣ୍ଣ କିନ୍ତୁ ବୟସ୍କ ଭାବରେ ମୁଁ ସେ ବିପଦକୁ ଏଡ଼ାଇ ସେଠାରେ ସୁଇମିଂକୁ ଖୁବ୍ ଉପଭୋଗ କରିଥାଏ ପୁଣି ବିଭିନ୍ନ ସହରରେ ସୁଇମିଂ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସୁଇମିଂ ପୁଲ୍ ଗୁଡ଼ିକ ତିଆରି କରାଯାଇଛି ସେଠାରେ ସମସ୍ତେ କେମିତି ଆସି ସୁଇମିଂର ମଜା ନେଇପାରିବେ ସେଥିପାଇଁ ତାତୀୟ ଆଗ ସେଥିପାଇଁ କିଛି ପ୍ରବେଶିକା ଦେୟ ମଧ୍ୟ ସେମାନେ ନେଇଥାନ୍ତି ଏବଂ ସେଠାରେ ସମସ୍ତଙ୍କ ସୁଇମିଂ ବିଷୟରେ ଶିକ୍ଷା ଦେବା ପାଇଁ ଜଣେ ଜଣେ କୋଚ୍ ନିଯୁକ୍ତ କରିଥାନ୍ତି ଏହାଦ୍ୱାରା ଯେଉଁମାନେ ପହଁରି ଜାଣିନଥାନ୍ତି ସେମାନେ ମଧ୍ୟ ଆସିକି ସେଠାରେ ପହଁରା ଶିଖିଥାନ୍ତି ଏହାଦ୍ୱାରା ସମସ୍ତେ ସୁଇମିଂ ପୁଲ୍କୁ ଆସିକି ତାହାର ମଜା ନେଇ ପାରୁଛନ୍ତି ଏବଂ ସେଠାରେ କିଛି ଶିକ୍ଷା ମଧ୍ୟ ଗ୍ରହଣ କରିପାରୁଛନ୍ତି ମୁଁ ମଧ୍ୟ ସେଠାକୁ ଯାଇକି ସେଠାରେ ନାମ ଲେଖେଇକି ସେଠାରେ ସୁଇିମିଂର ଶିକ୍ଷା କରୁଛି ଏବଂ ସେ ମୁଁ ମଧ୍ୟ ବୟସ୍କ ସେଠାକୁ ଯାଇ ସେଠାରେ ଏକ ସୁଇମିଂ କଳାକୁ ଶିଖୁଛି କାରଣ ଆଗରୁ ମୁଁ ସୁଇମିଂ ବିଷୟରେ ସୁଇମିଂ କରିପାରୁଥିବାରୁ ସେଠାରେ ଯାଇ ସେଠାରେ କିଭଳି ଭାର ନୂଆ ନୂଆ ପ୍ରକାର ସୁଇମିଂ କଳା ଅଛି ତାହା ଶିଖୁଛିି ଯେମିତି ପଛୁଆ ପହଁରିବା କିମ୍ବା ଓଲଟା ଓଲଟା ଯାଇ କିଭଳି ପୁଣି ଶୀଘ୍ର ଆସିବା ସେମିତି କଳା କୌଶଳକୁ ମୁଁ ଶିଖୁଛି ତାହାକୁ ସେଠାରେ ଥିବା ମୁଖ୍ୟ କୋଚ୍ ମୋର ସୁଇମିଂ ପ୍ରତି ଥିବା କଳାକୁ ଦେଖି ସେ ମତେ ବିଭିନ୍ନ ପ୍ରକାର କଳା ଶିଖିଥିଲେ ପାଣିକୁ କେମିତି ଜମ୍ପ୍ କରିବ କିଭଳି ସମସ୍ତଙ୍କୁ ଶୀଘ୍ର ପହଁରି ସମସ୍ତଙ୍କୁ ଆଗରେ ଯିବ ତାହା ମତେ ସେ ସେଠାରେ ଶିକ୍ଷା ଦେଇଥିଲେ